ଆମ ଓଡ଼ିଶାର ମନୋରଞ୍ଜନ ଶିଳ୍ପ ହେଉଥିବା ପ୍ରମୁଖ ଆାହ୍ୱାନ ଗୁଡ଼ିକ ହେଉଛି ଯେ ଯାତ୍ରା ଅପେରା ତ ପାଣ୍ଠି ହାସ ଏଭଳି ହେଉଛି ଆମର ଏପଟେ ବହୁତ ଇଏ ଗୁଡ଼ିକ ହେଉଛି ଯେ ଯେମିତି ଆମର ଏପଟେ ହେଉଛି ଦେଶୀୟ ଲୋକ ରହୁଛୁ ଆମ ଦେଶୀୟ ଲୋକ ପାଇଁ ହେଉଛି ନାଟ ଆଉ ବଙ୍ଗାଳୀ ମାନେ ବି ରହୁଛି ବଙ୍ଗାଳୀମାନଙ୍କର ହେଉଛି ଯେ ମେଲୋଡ଼ି ମେଲୋଡ଼ିରେ କ'ଣ ହେଉଛି ଯେ ସେମାନେ ଗୀତ ଲଗେଇକି ବି ଯୋଉ ଡ୍ୟାନ୍ସ କରୁଛନ୍ତି ଆହୁ କି ବହୁତ ଗୁଡ଼ାକ ମନୋରଞ୍ଜନ ଜିନିଷ ରହିଛି ଯାତ୍ରା ହେଉଛି ଯାତ୍ରା ହେଉଛି ତା'ପରେ ଅପେରା ବି ହେଉଛି ବହୁତ ଗୁଡ଼ାକ ମନୋରଞ୍ଜ ଜିନିଷ ଆମ ଏପଟେ ହେଉଛି ଏ ମନୋରଞ୍ଜନ ଗୁଡ଼ିକ ପାଇଁ ଆମେ ବହୁତ ଖୁସି